ହଁ ମୁଁ ଗୁଟେ ଜିନ୍ସ୍ ଆନିଥିନି ସେଟା ବହୁତ ଭଲ ଜିନ୍ସ୍ ଗୁଟେ ଅର୍ଡ଼ର୍ ମାରିଥିନି ଯାହାକି ସେଟା ବହୁତ୍ ଭଲ ଖୁବ୍ ଦିନ୍ ତ ଲାଷ୍ଟିଙ୍ଗ୍ କଲା ଆରୁ ସେଇଟା ଖାସ୍ କରି ସେତେ ବି ବେଶୀ ପଇସା ନେଇ ନଥିଲା ବା ସେଇ ଦୁଇଶ ଦୁଇଶ ବି ନେଇ ବାସ୍ ସାତ୍ ଶହ ଟଙ୍କା ନେଇଥିଲା ତଥାପି ଖୁବ୍ ଦିନ୍ ଗଲା ଆଜି ସାତ୍ ମାସ୍ ହେଲାଣି ତଥାପି ଖୁବ୍ ଭଲ୍ ଭଲ୍ ତଥାପି ଏବେକୁ ବି ଖରାପ୍ ନେଇଁ ହବା ସେ ପ୍ରଡ଼କ୍ଟଟା ଏତେ ଭଲ୍ ଲାଗ୍ଲା ଯେ ମତେ ଆଉ ଗୁଟେ ଅର୍ଡ଼ର୍ ଦେବାର୍ ବି ଅଛି ମୋ ସାନ୍ ଭୋଉଣୀ ଗୁଟେ ତାର୍ ଲାଗି୍ ବି ଗୁଟେ ଆଣିବାର୍ ଅଛି ତା ବର୍ଥେଡେ ପାଇଁ ଗିଫ୍ଟ ଦେବାର୍ ଅଛି ତ ମତେ ଖୁବ୍ ଭଲ୍ ଲାଗ୍ଲା ଆରୁ ସେ ପ୍ରଡ଼କ୍ଟ୍ଟା ଖୁବ୍ ଆଣିବାର୍ ଲାଗିବି ଆଣ୍ମି ଆଉ ଗୁଟେ ଯାଇକି ସେଟା ସାତ୍ ମାସ୍ ବି ହେଲା ବାକି କିଛି କଲର୍ ଫେଡ଼୍ ନାହିଁ ହେବା ହଁ କିଛୁ କିଛୁ ଭି ନାଇଁ ହେବା ନା ଭଲ୍ ପ୍ରଡ଼କ୍ଟ ଥିଲା